ହେଲୋ ତୁମର ସୁଭଦ୍ରା ଯୋଜନା ପାଇଲ କି ନାହିଁ

ନା ମ କିଛି ନାହିଁ ହ ହ ନୂଆ ସରକାର ଭଲ ନାହିଁ ତାହାଲେ

ସବୁ ପନିିପରିବା ସବୁ ରେଟ୍ ବଢ଼େଇ ଦେଉଛି

ସୁଭଦ୍ରା ଯୋଜନା ପାଞ୍ଚ ପାଞ୍ଚ ହଜାର ରେଟ୍ ବଢ଼େଇବନି ହଁ ହଁ ନାଇ ନାଇ ଆଉ ପାଇବେନି ହଁ ଫାଷ୍ଟ କିସ୍ତି ତ ପାଞ୍ଚ ହଜାର ଦେଲା ସେକେଣ୍ଡ କିସ୍ତି ପୁଣି ଦେବ କି ନାଇ କେଜାଣି ହଁ ହଁ ତୁମେ ସୁଭଦ୍ରା ପଇସାରେ କ'ଣ କଲ ଟି ଭି ଆଣିଲ ହ ହ ନବୀନ ସରକାର ଭଲ କି ଏଇନେ ମୋହନ ମାଝୀ ଭଲ ଓଃ ହ ହଁ ତୁମେ ଟି ଏମ୍ କିଷାନ୍ ସି ଏମ୍ କିଷାନ୍ ପାଉଛ କି ନାହିଁ ପି ଏମ୍ କିଷାନ୍ ସି ଏମ୍ କିଷାନ୍ ପାଉଛ ନା ନାହିଁ ଓଃ ହଉ ଆମେ ବି ତ ପାଉନୁ ଆଉ ଆଉ କ'ଣ କୁହ ଆମ ଘର ଆଡ଼େ ଆଉ କେବେ ବୁଲି ଆସିବ ସମୟ ହେଲେ ଆସିବ

ହଉ ତାହାଲେ ହଁ ଆଉ ତୁମର ତ ଦେହ ଖରାପ ଥିଲା ଆର ଥରକ ଚାଲିଲ ବୁଲିଲ ନାହିଁ ଗାଡ଼ି ନେଇ ଚଲେଇଲ ନା ଓଃ ଓଃ ହଉ ତାହାଲେ ରହୁଛି ହଉ ହଉ ରହୁଛି ତାହାଲେ